ଏବେ ମୋବାଇଲ ଏମିତି ଗୋଟେ ଜିନିଷ ଯାହାଦ୍ୱାରା ସବୁ ଜିନିଷ ଜାଣିହେଉଛି ମୋବାଇଲରେ ଗୋଟିଏ ୟୁଟ୍ୟୁବ୍ ଆପ୍ ଅଛି ଯାହାଦ୍ୱାରା ମନୋରଞ୍ଜନ ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ ଜିନିଷ ଜାଣିବାକୁ ମିଳିବ ମୋର ପ୍ରିୟ ଚ୍ୟାନେଲ୍ ରେସିପି ସେ ଚ୍ୟାନେଲ୍ ଗୁଡ଼ିକ ହେଲା ମୋ ଓଡ଼ିଶା ଖାଦ୍ୟ ଚୀନ ଖାଦ୍ୟ ଫାଷ୍ଟଫୁଡ଼ ରେସିପି ମଟନ୍ ରେସିପି ଇତ୍ୟାଦି ମୁଁ ଚ୍ୟାନେଲ୍ ମାନଙ୍କୁ କେଉଁ ଖାଦ୍ୟ କେମିତି ରନ୍ଧାଯାଏ ସେଗୁଡ଼ାକ ଶିଖିଛି ଏବଂ ସେଗୁଡ଼ିକୁ ମୁଁ ପ୍ରତିଦିନ ଆମ ଘରେ ରୋଷେଇ କରେ